ମୁଁ ପ୍ରାୟତଃ କ୍ରିକେଟ ଖେଳ ବହୁତ ଦେଖେ ସେଥି ହେଉଛି ଟିଭିରେ ବି ଦେଖେ ବେଳେବେଳେ ୟୁଟ୍ୟୁବର ମୁଁଇ ଦେଖେ ଆଉ ହେଉଛି ଏହାକୁ ମୋତେ ପସନ୍ଦଟା ବହୁତ ପସନ୍ଦ କାହିଁକି ଲାଗେ ଯେଉଁ ଖେଳିବା ସିଷ୍ଟମଟା ତାଙ୍କର ଅଛି ଯେମିତି ଆମ ଇଣ୍ଡିଆରେ ଯେମିତି ନାଁ କମାଉଛନ୍ତି ଆଗକୁ ମଧ୍ୟ କେଉଁ ଭଳିଆ ବ୍ୟାଟିଂ କରୁଛନ୍ତି ବୋଲିଂ କରୁଛନ୍ତି ସହିତ ପିଲାମାନେ କେମିତି ଆଗ୍ରହ କରିବେ ସେମାନେ ଖେଳିବା ସହିତ ଯେମିତି ସେମାନେ ନା କମେଇବା ସହିତ ସେମାନେ ଯେମିତି ରୋଜଗାର କରୁଛନ୍ତି ତାଙ୍କୁ ଦେଖିକି ପିଲାମାନେ ଆଗକୁ ମଧ୍ୟ ବହୁତ ଇଚ୍ଛା ପ୍ରକାଶ କରୁଛନ୍ତି ଆମେ ବି ଦିନେ ଏମିତି ବଡ଼ ବଡ଼ ଖେଳାଳି ହେବା ମାନେ କ୍ରିକେଟ ଖେଳକୁ ବାହାର ଦେଶକୁ ମଧ୍ୟ ଯାଇପାରିବା ତା'ପରେ ହେଉଛି ମୁଁ ଯେତେବେଳେ ସାଙ୍ଗମାନଙ୍କ ସହିତ ଦେଖେ ସାଙ୍ଗମାନେ ଆମେ ମଧ୍ୟ କଥାବାର୍ତ୍ତା ହେଇଯାଉଛେ ଆମେ ବି ଦିନେ ଏଇଭଳିଆ କ୍ରିକେଟ ମ୍ୟାଚ ଗୋଟେ କରିବା ଗୋଟେ ଲାଇଫ୍ ଗୋଟେ ଖେଳ ଦେଖାଇବା ଯେମିତି ଆମ ଓଡ଼ିଶା ବାହାରେ ନହେଇକି ଆମ ଓଡ଼ିଶା ଭିତରେ ଏଇଠି ବି ଆମେ ଖେଳିକି ବି ଲୋକମାନଙ୍କୁ ଏନ୍ଜୟ୍ ମଧ୍ୟ କରିବା ସହିତ ନିଜ ବି ଏନ୍ଜୟ୍ କରିବା ଆଉ ହେଉଛି ଖେଳ ହେଉଛି ବହୁତ ବଡ଼ କଥା ଦେଖନ୍ତି ଯାହା କହିଲେ ବି ଖେଳ ହେଉଛି ଆମ ଖେଳ ଦ୍ୱାରା ବିଭିନ୍ନ ବିଭିନ୍ନ ଜାଗା ଓଡ଼ିଶା ବାହାରକୁ ମଧ୍ୟ ଯାଇପାରିବୁ ଆଉ ବିଭିନ୍ନ ଖେଳ ଆମେ ଦେଖାଇ ପାରିବୁ ତା'ପରେ ହେଉଛୁ ମାନେ ବେଳେବେଳେ ମୁଁ କ୍ରିକେଟ ଛାଡ଼ିକି ମଧ୍ୟ ଫୁଟବଲ୍ ମଧ୍ୟ ଖେଳେ ତା ସହିତ ଅନ୍ୟ ଖେଳ ମଧ୍ୟ ମୁଁ ଦେଖିଥାଏ ତା'ପରେ ହେଉଛୁ ଆପଣଙ୍କର ଯେଉଁ ଚ୍ୟାନେଲରେ ପ୍ରାୟତଃ ସ୍ପଟ୍ ଚ୍ୟାନେଲରେ ସବୁ ଟାଇମ୍ରେ ଖେଳ ଦେଇଥାଏ ସେଥିପାଇଁ ମୁଁ ବହୁତ ସାଙ୍ଗମାନଙ୍କ ସହିତ ମଧ୍ୟ ବହୁତ ଆନନ୍ଦରେ ମଧ୍ୟ ମୁଁ ଖେଳ ଦେଖିଥାଏ